ହଁ ଭାଇନା କେତେ ଟଙ୍କା ହେଲା ଆପଣଙ୍କର ସାତ ହଜାର ତ ଆପଣଙ୍କର ୟୁ ପି ଆଇ ଆଇ ଡ଼ି କି କ'ଣ ଅଛି କି ଓ ହୋ ଠିକ୍ ଅଛି ଠିକ୍ ଅଛି ତ ଆପଣ ମୋତେ ହ୍ୱାଟ୍ସଅପରେ କହିଦିଅନ୍ତୁ ମୁଁ ଆପଣଙ୍କୁ ପଠେଇଦେବି ହଁ ତ ସନ୍ଧ୍ୟାରେ ଆପଣ ଆସିବେ କି ହଁ ତ କେତେବେଳେ ଆସିବେ ମୁଁ ସେତେବେଳେ ଘରେ ଥିବି ହେଲେ ତ ଠିକ୍ ଅଛି ହେଲେ ମୁଁ ଆସି ଛଅଟା ବେଳେ ଥିବି ଆପଣ ଆସିକି ସ୍କାନର ଦେଇଦିଅନ୍ତୁ ଆପଣଙ୍କୁ ସ୍କାନ କରିକିନା ପଠେଇଦେବି ଆଉ ଧନ୍ୟବାଦ ଆପଣଙ୍କୁ ଏତିକି ଜାଗାରେ ବୁଲାଇଲେ ଧନ୍ୟବାଦ ଧନ୍ୟବାଦ ଆଉ ସବୁ ଭଲ ତ ହଁ ହଁ ଠିକ୍ ଅଛି ହେଲେ ଆଉ ଆପଣ କେତେବେଳେ ଆଇବେ ହେଲେ ସମାନ ଟାଇମ୍ କହିଦିଅନ୍ତୁ କନଫର୍ମ ତ ମୁଁ ସେତେବେଳେ ଘରେ ଥିବି ହଉ ଛଅଟାରେ ଆସିଥିବେ ହଉ ହଉ ଠିକ ଅଛି ତ ମୁଁ ଛଅଟାରେ ପଳା ଆସିବି ଘରେ ତ ଆପଣ ସ୍କାନର ନେବେ ନା ସ୍କାନର ତ ଧରି ଫୋନରେ ଆକା ଥିବ ଫୋନ ଧରିକି ଆସନ୍ତୁ ମୁଁ ଆପଣଙ୍କୁ ପଠେଇଦେବି ତା'ପରେ ଆଉ କେବେ ବି ଏମିତି ବୁଲବାଟା ହେଲା ଆପଣଙ୍କୁ କହିବି ଆଉ ଆପଣଙ୍କୁ ବହୁତ ସାହାଯ୍ୟ କଲେ ଆଉ ଆପଣଙ୍କର କାମ ଆପଣଙ୍କ କଥାବାର୍ତ୍ତା ବି ଭଲ ଥିଲା ଆଉ ୟୁ ପି ଆଇ ଆଇ ଡ଼ି ତ ଦେଇପାରିବେନି କହୁଛନ୍ତି ତ ସ୍କାନରଟା ହଉ ଠିକ୍ ଅଛି ଆପଣ ସ୍କାନର ନଲେ ଆପଣଙ୍କର ଫୋନ ପେ ନମ୍ବର ବି କହିଦିଅନ୍ତୁ ମୁଁ ପଠେଇଦେବି ନହେଲେ ହଁ ହଁ ଠିକ୍ ଅଛି କିଛି ପ୍ରୋବ୍ଲେମ ନାହିଁ ତ ପଠେଇଦେବେ ତ ଆପଣ ହଁ ଠିକ୍ ଅଛି ପଠେଇଦିଅନ୍ତୁ ତ ମୁଁ ଆପଣଙ୍କୁ ଏବେ ସାତ ହଜାର ଟଙ୍କା ପଠେଇ ଦଉଛି ଧନ୍ୟବାଦ ରହୁଛି ହେଲେ ଭାଇ